ହଁ ବାଇକ୍ର ଉପକରଣରେ ମୋର କିଛି ଗୁରୁତ୍ୱପୂର୍ଣ୍ଣ ଯେଉଁଥିରେକି ଯିଏ ଏହାର ମେନ୍ ହେଉଛି ଗିୟର ଯେଉଁ ଗିୟର ପକାଇବା ଦ୍ୱାରା ଗାଡ଼ିଟା ଆମର ଆଗକୁ ଯାଇସି ଯେଉଁଥିରେକି ଯିଏ ତା'ର ମୁଖ୍ୟ ଭୂମିକା ଫେନ୍ ଆଦାୟ କରୁଛି ଆମର ଆକ୍ସିଲେରେଟର ତା'ର ସାଙ୍ଗେ ଗାଡ଼ିର ବ୍ରେକ୍ ତା'ର ସାଙ୍ଗେ ଗାଡ଼ିର ଲାଇଟ୍ ଆଉ ମୁଖ୍ୟଗୁଡ଼ିକ ହେଲା ତା'ର ଇଣ୍ଡିକେଟର ଏ ସବୁ ଗାଡ଼ିର ମୁଖ୍ୟ ମୁଖ୍ୟ ଖଣ୍ଡ ତା'ର ଭିତରେ ଗାଡ଼ି ଭିତରେ ମୁଁ ଦେଖିଛି ମୁଁ ବୁଲିଛି ଯେଉଁଥିରେକି ଯିଏ ଆଗକୁ ଯାଇକରି ଗାଡ଼ିର ବହୁତ ସାରା ସମସ୍ୟା ବି ହେବାରେ ଆମକୁ ପଡ଼ିଛି ଯେଉଁଥିରେ ବାଟରେ ଗଲାବେଳକୁ ଆମେ ଗାଡ଼ିରେ ଯଦି ହେଲମେଟ୍ ଉପକରଣ ଯଦି ବ୍ୟବହାର ନାହିଁ କରିଥିବା ଯାହାଫଳରେ ଆଗକୁ ଯାଇକରି ଆମକୁ ବହୁ ସମସ୍ୟାର ବି ସାମନା କରିବାକୁ ପଡ଼ିବ ଆଉ ରାସ୍ତାରେ ବହୁତ ସାରା ଯାନ୍ତ୍ରିକ ତ୍ରୁଟି ବି ଦେଖାଦେଇଛି ତ ସେହି ଉପରେ ବି ଆମେ ନିହାତି ଜାଣିବା ଦରକାର ସେଇଟାକୁ କେମିତିକରି ଆମେ ପରିଚାଳନା କରିବା ଏବଂ ବାଇକ୍ରେ ମୁଁ ଦେଖିଛି ବହୁତ ଜାଗାରେ ଲୋକମାନେ ଯାଉଛନ୍ତି ଟ୍ରାଫିକ୍ ପୋଲିସ୍ ଧରୁଛି ଯେଉଁ ଜାଗାରେ ସେମାନେ ହେଲମେଟ୍ର ଉପକରଣ ୟୁଜ୍ ନାହିଁ କରିବାର ତ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହୁଛି ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ ଆଉ ବାହାରକୁ ଦୂର ବାଟ ରାସ୍ତା ଗଲାବେଳେ ଦେଖନ୍ତୁ ପେଟ୍ରୋଲ୍ ଆପଣଙ୍କର ଠିକ୍ ଅଛିକି ନାହିଁ ଆଉ ଆପଣଙ୍କର ବ୍ରେକ୍ ଠିକ୍ ଅଛିକି ନାହିଁ ଆଉ ତା' ସାଙ୍ଗେ ହେଲମେଟ୍ର ମଧ୍ୟ ଆପଣ ଉପକରଣ ୟୁଜ୍ କରନ୍ତୁ